ରାୟଗଡ଼ା ଜିଲ୍ଲା ହେଉଛି ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ ଜିଲ୍ଲା ସେଥିର ସେଥିରେ ରାଜନୈତିକ ଓ ସରକାର ମଧ୍ୟ ଯେଉଁ ଆମର ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ଅଛି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ମୁଖ୍ୟତଃ ରାୟଗଡ଼ା ଜିଲ୍ଲାର ଯେଉଁ ଶାସନ ବ୍ୟବସ୍ଥା ଅଛି ଏଇଟା ପରିଚାଳନା କରିବା ନିମନ୍ତେ ଯେଉଁ ବି ଜେ ଡ଼ି ସରକାର ଅଛି ଆମର ବି ଜେ ଡ଼ି ଇ ସରକାରଙ୍କର ପ୍ରାୟ ପ୍ରଭାବ ରାୟଗଡ଼ା ଜିଲ୍ଲାରେ ଆମେ ଦେଖିବାକୁ ପାଇଥାଉ